ହଁ କେନେ ଅଛ ବଏଲେ ହଁ ବରଗଡ଼େ ଅଛନ୍ ବେଲେ ଆପଣ୍ ଗୁଟେ କାମ୍ କରୁନ୍ ସିଧା ସିଧା ପଲେଇ ଆସୁନ୍ ରେଲ୍ୱେ ଷ୍ଟେସନ୍କେ ନାଇଁ ନାଇଁ ରେଲ୍ୱେ ଷ୍ଟେସନ୍ ସିଧା ସିଧା କେନାଲେ କେନାଲେ ଆସୁନ୍ ହେନୁ ସିଧା ଆସ୍ବେ ବେଲେ ରେଲ୍ୱେ ଗେଟ୍ ପଡ଼୍ବା ସେନୁ ଆଗ୍କେ ଟିକେ ଆସ୍ବେ ହେନୁ ତାପରେ ଆଗ୍କେ ଆଏଲେ ଚାର୍ ଛକ୍ଟେ ପଡ଼୍ବା ହେନୁ ସିଧା ଆସ୍ବେ ଆଜ୍ଞା ହଁ ହଁ ହଁ ହେନୁ ସିଧା ଆସ୍ବେ ଡେବ୍ରି ବୁଞ୍ଜ୍ନି କିଛି ନାଇଁ କାଟ୍ବେ ସିଧା ଆଏଲେ ହାଇସ୍କୁଲ୍ ଗୁଟେ ପଡ଼୍ବା ଲାଗି ଲାଗି ଯୁଡ଼େ ହାଇସ୍କୁଲ୍ ଅଛେ ଯୁଡେ ହାଇସ୍କୁଲ୍ କ୍ରସ୍ କର୍ବେ ସିଧା ଆଏବେ ତାପରେ ଦେଖ୍ବେ ଗୁଟେ ଡେବ୍ରି ଆଡ଼୍କେ ରାସ୍ତା ଅଛେ ରାସ୍ତା ଛାଡ଼ି ଦେବେ ଆଉ ଆଗ୍କେ ଆସ୍ବେ ହଁ ହଁ ଗୁଟେ ପକ୍କା କେନାଲ୍ଟେ ଯାଇଛେ ଏନ୍ତା ସାନ୍ ସୁରୁ କରି କରି କେନାଲ୍ ପାଖେ ଅଛେ ଘର୍ ବଲ୍ବ ତ ବଢେ ପିପଲ୍ ଗଛ୍ଟେ ଅଛେ ହେନ ହିଁ ଅଚେଁ ଠିଆ ହେଇଚେଁ ଆଜ୍ଞା